ପିଲାବେଳେ ମୋ ନାନୀର ମୋର ମୋ ବହୁତ ମାଡ଼ଗୋଳ ଲାଗୁ ବହୁତ ମାଡ଼ଗୋଳ ଲାଗୁ ମାନେ ତା'ର ମୋର ସବୁବେଳେ ଖିଟ୍ ପିଟ୍ ଖିଟ୍ ପିଟ୍ ଲାଗୁ ମାନେ ଯେଉଁ ଏମିତିକି ଯେଉଁ ଜିନିଷଟା ମୁଁ ମୁଁ ଧରେ କି ମୋ ନାନୀ ଧରେ ଆମେ ଦୁଇ ହାଁକ ଛଡ଼ା ଛଡ଼ି ହଉ ବହୁତ ଝଗଡ଼ା ଲାଗୁ ମାଡ଼ଗୋଳ ଲାଗୁ ମାନେ ଯାହାବି ହେଲେ ତଳ ଉପର ହେଲେ ବି ସେଇୟା ହୁଏନା ମାନେ ଯେଉଁ ଜିନିଷଟା ମାନେ ଧରିଲା ମାନେ ସିଏ ବି ରାଗୁଥିବ ମୁଁ ବି ରାଗୁଥିବି କି ସେ କାନ୍ଦୁଥିବ ମୁଁ କାନ୍ଦୁଥିବି ଆଉ ଦିନେ କ'ଣ ହେଇଛି ନା ମୁଁ ଏମିତି ମାଡ଼ଗୋଳ ଭିତରେ ଆଉ ମୋ ବାପା ରାଗିକି ଆସିକି ମୋତେ ପିଟିଲେ ଯେ ତୁ ସବୁବେଳେ କାହିଁକି ଲାଗୁଛୁ ତ ସେ ସାନଭଉଣୀଟା ହବ ତୁ ସାନଭଉଣୀ ସାଙ୍ଗରେ ସବୁବେଳେ ତୁ ଗୋଟେ ବଡ଼ଟେ ହେଇଛୁ ତୁ କାହିଁକି ଟିକେ ବୁଝିଯିବୁ ନା ଆଉ ତୁ କ'ଣ ପାଇଁ ମାଡ଼ଗୋଳ ଲଗାଉଛୁ କି ଆଉ ହେଉଛି ସେଇଥିପାଇଁ ଥରେ ମାରିଥିଲେ ମୁଁ ମୋର ରାଗିକି ମୁଁ କହିଥିଲି ମୋର ଜଣେ ଦାଦାଙ୍କ ଘର ହବ ତାଙ୍କ ଘରକୁ ମୁଁ ପଳାଇଥିଲି ହେଟି ଯାଇଁକି ମୁଁ କହିନି ମୁଁ ଆଉ ରହିବିନି ମୁଁ ରାଗରେ ମୁଁ ପଳାଇନି ମୁଁ ଦାଦାଙ୍କ ଘରକୁ ପଳାଇନି ମୁଁ ମୁଁ ଆଉ ଆସିବିନି ଆଉ ମୋତେ ସିଏ ସାନବୋଲି ତାକୁ କିଛି କହିବେନି ମୁଁ ବଡ଼ ବୋଲି ମୋତେ ସବୁବେଳେ ମାରିବେ ପିଟିବେ ମୁଁ ଆଉ ଆସିବିନି କହିଲି କହିଲା ପରେ ମୋତେ ଦାଦାଙ୍କ ଘରେ ଯାଇକି ରହିଲି ରହିଲା ପରେ ମୋ ବାପା ଦିନେ ଗଲେ କହିଲେ ନା ମୁଁ ଆଉ ତୋତେ ମାରିବିନି ତୁ ଯେମିତି ବୁଝାଇଲେ ଆଉ ତୁ କାହିଁକି ଏମିତି ଚଗଲା ହେଉଛୁ କି ଆଉ ସେ ସାନ ଭଉଣୀଟା ହେଲେ ତୁ ବଡ଼ ଭଉଣୀ ହେଇଛୁନା ତୁ ଟିକେ ସମ୍ଭାଳି ତୁ ଟିକେ ତାକୁ ସାନ୍ତ୍ୱନା ଦେବୁନା ତୁ ତା'ଉପରେ ଚଗଲା ହେଉଛୁ ୟେ କରୁଛୁ ଆଉ ତୋତେ ମୁଁ ପିଟିବିନି ଆଉ ତୁ ଆଉ ଥରେ ଘରକୁ ଆସେ ଆଉ ମୁଁ ବାପାଙ୍କ କଥା ମୁଁ ରାଗିଲା ମାନେ ରାଜି ବାପା ମାଆଙ୍କ କଥା କ'ଣ ହେଉଛି କାଟିପାରେନି ମୁଁ ଛୁଆମାନେ କାଟିପାରନ୍ତି କି କାଟିପାରନ୍ତିନି ମୋ ବାପା ମୋତେ ବହୁତ ଭଲ ପାଇଲେ ମୋତେ ଗେହ୍ଲ କଲେ କି ଚକୋଲେଟ୍ ଦେଲେ ଆଣି ଖାଇବାକୁ ଖାଇଲା ପରେ ମୋ ବାପା ମୋତେ ମୋ ତାଙ୍କ ସାଙ୍ଗରେ ମୋତେ ସେ ଦାଦାଙ୍କ ଘରୁ ନେଇକି ଆସିଲେ